ମୁଁ ଏହି ପାଞ୍ଚ ଦିନ ହେଲା ଶାଢ଼ୀ ଆଣିଛି ଏତେ ଭଲଲାଗୁଛି ଯେ କହିବାକୁ ନାହିଁ ସେ କଲର ରଙ୍ଗ ଯେମିତି ମାନେ ଗାଢ଼ ଆସିଛି ଆଉ ପୂରା ଦୁଇ ତିନିଟା କଲରର ରଙ୍ଗର ଅଛି କମଳା ହଳଦିଆ ଗ୍ରୀନ୍ ଆଉ ସେସବୁ ପୂରା ଗାଢ଼ା ଗାଢ଼ା କଲର ଆସିଛି ସେ ରଙ୍ଗର ମାନେ ବର୍ଡ଼ର ବହୁତ ବଢ଼ିଆ ହୋଇଛି ସେ ଶାଢ଼ୀରେ ବହୁତ ଛାପା ପଡ଼ିଛି ସେ ଛାପା ବି ଦେଖିଲେ କେହି ବିଶ୍ୱାସ କରୁନାହାନ୍ତି ଏତେ କମ୍ରେ ଆମକୁ ମିଳିଛି ପଇସାରେ ତ ମୁଁ କିଣିକି ମୋତେ ବହୁତ ସ୍ମୁଥ୍ ଲାଗୁଛି ପୁରା ନରମ ହୋଇକି ଅଛି ଖରା ଦିନରେ ପିନ୍ଧିବା ପାଇଁ ବହୁତ ଭଲଲାଗୁଛି